ମୁଁ ଗୋଟେ କୃଷକ କୃଷି ଉପରେ ମୁଁ ସବୁବେଳ ପାଇଁ ନିର୍ଭର କରେ କୃଷିରୁ ମୁଁ ବିଭିନ୍ନ ରକମର ମୁଁ ସୁ ଜିନିଷ ଉତ୍ପାଦନ କରେ କିନ୍ତୁ ଦୁଃଖର ବିଷୟ ମୁଁ ଯେଉଁ ଜିନିଷ ମାନେ କୋବି ପାଖରୁ ଧାନ ମୁଗ ବିରି ଏ ବିଭନ୍ନ ପନିପରିବା ଯାହା ଆଣେ କିନ୍ତୁ ବଜାରରେ ଏ ରେଟ୍ ସେଇ ରେଟ୍ରେ ମୁଁ ବିକ୍ରି କରିପାରେନା ବସ ମାନେ ମୁଁ ବଜାରରେ ଯଦି ଗୋଟିଏ କୋବି କୋଡ଼ିଏ ଟଙ୍କା ହୁଏ ଆମ ପାଖରୁ ପାଞ୍ଚ ଟଙ୍କାରେ ନେଉଛନ୍ତି କାହିଁକିନା ଏଠି ଆମେ ତାକୁ କ'ଣ ମାନେ ଇଏ କରିବା ନଷ୍ଟ ହୋଇଯାଉଛି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ବର୍ଷା ବର୍ଷା ଶୀତ ଏସବୁ ପୋକ ଖାଇଯାଉଛନ୍ତି ଇଏ କରୁଛନ୍ତି ଇଁ ଆମ ପାଖରେ ଆମେ ସବୁବେଳ ପାଇଁ ଲସ୍ରେ ଆମେ ରହୁଛୁ ଯଦି ସେଇ ରେଟ୍ ଆମେ ଆମକୁ ଯଦି ଆମେ ନିଜେ ଯାଇ ବଜାରରେ ବିକ୍ରି କରିବାର ଆମକୁ ସୁବିଧା କିଛି ମିଳନ୍ତା ହୁଏତ ଆମେ କିଛି ଲାଭବାନ ହେଇପାରନ୍ତୁ ନଚେତ୍ ମଝିରେ ଯେଉଁମାନେ ନେଇ ବେପାର କରୁଛନ୍ତି ସେମାନେ ଲାଭବାନ ହେଇପାରୁଛନ୍ତି କିନ୍ତୁ ଆମେ ଚାଷୀ ଆମେ କିଛି ଆମର ଚାଷ କରିବାର ଯେଉଁ ଖର୍ଚ୍ଚ ଆମେ ଉଠାଇପାରୁନୁ ଏଇଟା ଆମର ଦୁଃଖର ପରିତାପର ବିଷୟ